ନମସ୍କାର ଆଉ ତୁମେ ଠିକ୍ ଟାଇମ୍ରେ ଯୋଗ କରୁଛ ନା ନାଇଁ ଯୋଗ ଯୋଉ କରୁଛ ତୁମ ଦେହ ପାଇଁ ମାନେ କିଛି ବେନିଫିଟ୍ ମିଳୁଛି ନା ନାହିଁ

ଖାଲି ଯୋଗ କରୁଛନ୍ତି ନା ଏକ୍ସସାଇଜ୍ କରୁଛନ୍ତି ହଁ ଆପଣଙ୍କ ଆଖପାଖରେ ଯୋଉମାନେ ଥିବେ ସେମାନଙ୍କୁ ବି ବୁଝେଇବେ ଯୋଗ କରିବା ପାଇଁ ହେଲା ଯୋଗ କରିବା ଦ୍ୱାରା ଆମ ମାନ କନସନଟ୍ରେସନ ବି ବଢ଼ିଥାଏ ଆଉ ମନେ ରଖିବା ପାୱାର ବି ବଢ଼ିଥାଏ ଆଉ ବି ସୁସ୍ଥ ରହିଥା ତ ଏସବୁ ତମେ ତୁମର ସାଙ୍ଗସାଥି ବା ପରିବାର ଲୋକ କିମ୍ବା ପଡ଼ୋଶୀ ଆଖପାଖ ଯାହାକୁ ପାରିବ ତୁମେ ଏସବୁ ବିଷୟରେ ବୁଝେଇବ ହେଲା ଯୋଗ ତ ବହୁତ ଭଲ ଜିନିଷ ତାହା ଆମ ଶରୀର ପାଇଁ ହିତକାରୀ ଆଉ ତୁମେ ବି ଠିକ୍ ଟାଇମରେ ହିଁ କରିବ କୋଉ ଟାଇମରେ ଯୋଗ କରୁଛ

ତୁମ ଘର ଲୋକଙ୍କୁ କହୁଛ ନା ନାଇଁ ଯୋଗ କରିବାକୁ ତମ ସାଙ୍ଗସାଥୀମାନଙ୍କୁ ବି କହିବ ହେଲା ଆଉ ମୁଁ କ'ଣ କହୁଥିଲି କି ଅନଲାଇନ୍ରେ ଯୋଗ କ୍ଲାସ୍ ଆରମ୍ଭ କରିବା ମୁଁ କହିବି କ'ଣ କ'ଣ କରିବାକୁ ପଡ଼ିବ ତା ତୁମେ କରିବ ଆଉ ସେଇ ହିସାବରେ ତୁମ ଦେହ ଠିକ୍ ଠାକ୍ ରହୁଛି ତ ଯୋଗରେ କୌଣସି ଅସୁବିଧା ହେଉନି ନା ହଁ ଭଲ ଯଦି କିଛି ଅସୁବିଧା ହେବ ତ ହସ୍ପିଟାଲ ଯାଇକି ପଚାରିଦେବେ ଭଲ କଥା ହଁ ସେଇଟା ଅଭ୍ୟାସ ହୋଇଯିବ ନା ଧୀରେ ଧୀରେ ସେଠି ସବୁଦିନ କରିବେ ଆଉ ଭଲ କଥା ଯଦି କିଛି ପ୍ରୋବ୍ଲେମ୍ ଅଛି ନା ଯାହା ହେଲେ କି ସେଥିରେ କିଛି ତ ଗୋଟେ ସୁଧାର ଆସିଯିବ ଆଉ କ'ଣ ଆଉ ଯଦି କାହାର ଇଚ୍ଛା ଥିବ ଯୋଗ ଫୋଗ କରିବା ପାଇଁ ତ ତାଙ୍କୁ ବି ଆମ କ୍ଲାସରେେ ଜଏନ୍ କରିଦେବା କହିବ ମୋତେ ଆଉ ତୁମେ ବି କହୁଛ ନା ତୁମ ସାଙ୍ଗସାଥି ବନ୍ଧୁବାନ୍ଧବଙ୍କୁ କି ଯୋଗର ଉପକାରିତା କ'ଣ ହଁ ଲୋକମାନଙ୍କୁ ଯେତିକି ଇନ୍ସପାୟାର କରିବ ସେତିକି ଭଲ ମାନେ ସେଇଟା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହଁ ଆଜିକାଲି ତ ଦେହ ଏତେ ଖରାପ ହେଉଛିି ଲୋକଙ୍କର କ'ଣ ଯୋଗ କରିବା ପରେ ବଡି ଫ୍ରି ଲାଗୁଛି ନା ନାହିଁ ଆଉ ସବୁଦିନ ଠିକ୍ ଟାଇମ୍ରେ କରିବ ଯୋଗ ହେଲା ଯଦି କିଛି ଅସୁବିଧା ହୁଏ ତ ତାହେଲେ ମୋତେ କୁହହୁ ଏଥିରେ ସଙ୍କୁଚିତ କରିବନି ହେଲା ହଁ ମୁଁ କ'ଣ ଆଉ କ୍ଲାସ କରିବା ଆଉ ଅନଲାଇନ୍ରେ ଆଉ ଯଦି କିଏ ଇଣ୍ଟ୍ରେଷ୍ଟେଡ୍ ଥିବେ ଯୋଗ କ୍ଲାସରେ ମିଶିବାକୁ ତ କହିବ ମୋତେ ଆଉ ହଉ ରହୁଛି